ବଉଦ ଜିଲ୍ଲା ଏକ କୃଷିପ୍ରଧାନ ଜିଲ୍ଲା ଏଠାକାର ଲୋକମାନଙ୍କର ବୃତ୍ତି ଚାଷ କାମ ଏଠାରେ ବିଭିନ୍ନ ବର୍ଗର ଚାଷୀ ଥାନ୍ତି ଯେମିତି କ୍ଷୁଦ୍ରଚାଷୀ ବଡ଼ଚାଷୀ ନାମମାତ୍ର ଚାଷୀ ଭାଗଚାଷୀ ଏ ଚାଷ କ୍ଷେତ୍ରରେ ସାଧାରଣତଃ କ୍ଷୁଦ୍ର ଚାଷୀମାନେ ବହୁତ ହଇରାଣ ହରକତ ହୋଇଥାନ୍ତି କାରଣ ଚାଷ କରିବା ପାଇଁ ତାଙ୍କ ପାଖରେ ପଇସା ନଥାଏ ଗାଁ ସାହୁକାରଙ୍କ ଠାରୁ କରଜ ଆଣି ଚାଷକାମ ସେ କରିଥାଏ ଚାଷ ସରିଗଲା ପରେ ଗାଁ ସାହୁକାରଙ୍କର ଟଙ୍କା ଶୁଝିଦେଲା ପରେ ତା' ପାଖରେ ଆଉ କିଛି ବଳେ ନାହିଁ ତା' ପାଖରେ କିଛି ବୈଷୟିକ ସହାୟତା କି ଉନ୍ନତମାନର ଚାଷ କରିବା ପାଇଁ ପ୍ରଶିକ୍ଷଣ ନାହିଁ ତେଣୁ ସେ ଚାଷ କାମରେ ଲାଭ ପାଏ ନାହିଁ ତେଣୁ ସରକାର ବିଭିନ୍ନ ସଂସ୍ଥା ଖୋଲି ଚାଷୀମାନଙ୍କୁ ଆର୍ଥିକ ସହାୟକ ଯୋଗାଇ ଦେଉଛନ୍ତି ଯାହା ଫଳରେ ଚାଷୀ ଭାଇମାନେ ଲାଭବାନ ହେଉଛନ୍ତି ଏହା ବ୍ୟତୀତ ଚାଷୀମାନଙ୍କୁ କେମିତି ଉନ୍ନତମାନର ଚାଷ କରିବି ନୂଆ ନୂଆ ପ୍ରକାରର ତାଲିମ ମଧ୍ୟ ଦେଉଛନ୍ତି ଯାହା ଫଳରେ ଚାଷୀ ଭାଇମାନେ ଉପକୃତ ହେଉଛନ୍ତି